ମୁଁ ବାପାମାଆଙ୍କୁ ବହୁତ ଜୀବନରେ ଗୁରୁତ୍ୱ ଦିଏ ଯେହେତୁ ବାପାମାଆ ମୋର ଜନ୍ମଦାତ୍ରୀ ଏ ସମାଜକୁ ଆଣିଛନ୍ତି ସେମାନଙ୍କ ସହିତ ମୁଁ ବଞ୍ଚିବାକୁ ଚାହେଁ ଏବଂ ତାଙ୍କର ସୁଖଦୁଃଖରେ ଭାଗିଦାରି ହେବାକୁ ଚାହେଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ନିଜର ବାପାମାଆଙ୍କୁ ସବୁବେଳେ ଶ୍ରେଷ୍ଠ ବୋଲି ଭାବନ୍ତୁ